ହଁ ଆମ ଅଞ୍ଚଳରେଏକ ଜରି ଏବଂ ବାଙ୍ଗରା ନାମକ ଏକ ଗ୍ରାମାଞ୍ଚଳରେ ଏକ ବଡ଼ ଦୁର୍ଘଟଣା ବା ଝଗଡ଼ା ହୋଇଥିଲା ଉକ୍ତ ଝଗଡ଼ାରେ ଜରିରୁ ଏକ ପରିବାର ଏବଂ ବାଙ୍ଗରାରୁ ଏକ ପରିବାର ମଧ୍ୟରେ ଯୁକ୍ତାଳପ ହେଲା ପରେ ତାହା ମଧ୍ୟ ଏକ ବଡ ଝଗଡ଼ା ବଡ ମାନେ ଯୁଦ୍ଧ ସହିତ ପରିଣତ ହୋଇଥିଲା ଗାଁ ଗାଁ ମଧ୍ୟରେ ବାଡ଼ା ପିଟା ହୋଇଥିଲେ ଏବଂ ଉକ୍ତ ଝଗଡ଼ାରେ କିଛି ସେପଟ ଗାଁରୁ ଏବଂ ଏପଟ ଗାଁରୁ କିଛି ଲୋକ ଜୀବନ ହାରିଥିଲେ ଏବଂ କିଛି ଲୋକ ଭିନ୍ନକ୍ଷମ ହୋଇଯାଇଥିଲେ ରକ୍ତପାତ ମଧ୍ୟ ହୋଇଥିଲେ ତା ସହିତ ନିଆଁ ଏବଂ କିଛି କିଛି ପାଖରେ ଥିବା ଛକ ଗୋଦାମ ଜାଳି ଦେଇଥିଲେ ଏବଂ କି ଘର ଜାଳି ଦେଇଥିଲେ ବସ୍ ଜାଳି ଦେଇଥିଲେ କାର୍ ଜାଳି ଦେଇଥିଲେ ଏବଂ ଗାଡ଼ି ମଧ୍ୟ ଏଠି ଜାଳି ଦେଇଥିଲେ ସେଠିକା ଯୁଦ୍ଧ ଏବଂ ଆଜି ପର୍ଯ୍ୟନ୍ତ ବି ମନେ ପଡ଼ିଲେ ନିଜର ଆମର ରୁମ ଟାଙ୍କୁରୀ ଉଠୁଛି ଏବଂ ସେଇଆ ମଧ୍ୟ ଗୋଟିଏ ଇତିହାସ ଭଳି ଲାଗୁଛି ଏବଂ ଇତିହାସ ମଧ୍ୟ ହୋଇଯାଇଛି ତାହା ଇତିହାସ ଭଳି ରହିବ ମଧ୍ୟ ସେତେ ବଡ଼ ଯୁଦ୍ଧ ଆଜି ପର୍ଯ୍ୟନ୍ତ ମୁଁ କେବେ ଦେଖି ନାହିଁ ସେ ଯୁଦ୍ଧ ସବୁଠୁ ମାନେ ଆମ ଅଞ୍ଚଳର ସବୁଠୁ ବଡ଼ ଯୁଦ୍ଧ ଭାବେ ନାମିତ ହୋଇଛି